ଲୋକମାନଙ୍କ ଦ୍ୱାରା ଆମେ ବିଭିନ୍ନ ପ୍ରକାର ଭାଷା ଶିଖିବାକୁ ଓ ଶୁଣିବାକୁ ପାଇଥାଉ ହେଲେ କିନ୍ତୁ ଆମେ ଓଡ଼ିଶାର ତେଣୁ ଆମେ ଓଡ଼ିଆ ଭାଷାରେ ଲୋକମାନଙ୍କ ପାଖକୁ ଖବର ଗୁଡ଼ିକ ପଠେଇବା ପାଇଁ ସାଧାରଣତଃ ଆମେ ଖବରକାଗଜ ଟେଲିଭିଜନ ରେଡ଼ିଓ ମାଧ୍ୟମରେ ଆମେ ଖବର ଗୁଡ଼ିକ ପଠେଇ ପାରୁଛେ ଟେଲିଭିଜନରେ ବିଭିନ୍ନ ଓଡ଼ିଆ ଚ୍ୟାନେଲ ମାଧ୍ୟମରେ ଗୀତ ଚଳଚ୍ଚିତ୍ର ନାଟକ ନ୍ୟୁଜ ଗୁଡ଼ିକ ଆମେ ଦେଖିଥାଉ ଯାହାଦ୍ୱାରା ଆମେ ଓଡ଼ିଆ ଭାଷା ଅଧିକ ବ୍ୟବହାର କରିଥାଉ ଟେଲିଭିଜନ ଆସିବା ପୂର୍ବରୁ ଆମେ ରେଡ଼ିଓ ମାଧ୍ୟମରେ ଲୋକମାନଙ୍କ ପାଖକୁ ଖବର ପଠେଇ ପାରୁଥିଲୁ ଓ ମନୋରଞ୍ଜନ ମଧ୍ୟ କରିପାରୁଥିଲୁ ଓଡ଼ିଆ ଭାଷା ଲିଖିତ ପ୍ରିଣ୍ଟ ମାଧ୍ୟମରେ ଖବରକାଗଜ ଗୁଡ଼ିକ ଛାପି ଲୋକମାନଙ୍କ ପାଖକୁ ଖବର ପଠେଇ ପାରୁଛୁ